ଦିନେ ଦିନ ଆମ ଓଡ଼ିଆ ଭାଷା ଲୋପ ପାଇବାକୁ ଲାଗିଲାଣି କାହିଁକିନା ଆମ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ ଲୋକମାନେ ସବୁ ପ୍ରକାର ଭାଷା ଆପଣେଇ ନେଇ ଆମ ଓଡ଼ିଆ ଭାଷାକୁ ପଛେଇ ରଖୁଛନ୍ତି କାହିଁକିନା ଆମ ଓଡ଼ିଆ ଭାଷା ବି ବି କିଛି କମ୍ ନୁହେଁ ଆମ ଓଡ଼ିଆ ଭାଷା ଦ୍ୱାରା ଆମେ ଓଡ଼ିଶାର ପରିଚୟ ହୋଇଥିବାରୁ ଆମେ ଆମେ ବି ଅନ୍ୟ ଏକ ରାଜ୍ୟକୁ ଯାଇ ଆମ ଓଡ଼ିଆ ଭାଷାକୁ ବିକାଶ କରିବାକୁ ପଡ଼େ ସେଥିମଧ୍ୟରେ ଆମ ଓଡ଼ିଆ ଭାଷା ବି ଦ୍ୱାରା ଆମେ ସବୁ ପ୍ରକାର ସୁବିଧା ଆମ ଓଡ଼ିଶାରେ ପାଇପାରୁଥାଉ ଆମ ଓଡ଼ିଶାର ପରିଚୟ ହେଉଛି ଓଡ଼ିଆ ଭାଷା ଓ ଓଡ଼ିଆ ଭାଷା ଦ୍ୱାରା ଆମେ ଓଡ଼ିଶାରେ ସବୁପକାର ସୁବିଧା ପାଇପାରୁ ଲୋକମାନଙ୍କର କଥା ଦ୍ୱାରା ଆଦାନପ୍ରଦାନ କରିଥାଉ ସେଥିମଧ୍ୟରେ ଆମେ ଓଡ଼ିଆ ଭାଷା ବି ଆମେ ଅନ୍ୟ ରାଜ୍ୟକୁ ଯାଇ ବିକାଶ କରିବାକୁ ହେଲେ ଆମେ ଅନ୍ୟ ଏକ ରାଜ୍ୟକୁ ଯାଇ ଓଡ଼ିଆ ଭାଷାର ସମସ୍ତିଙ୍କି ଶିଖେଇବାକୁ ପଡ଼ିଥାଏ ତାହେଲେ ଆମ ଓଡ଼ିଆ ଭାଷାର ବିକାଶ ହେବ ସେଥିମଧ୍ୟରେ ଆମ ଓଡ଼ିଆ ଭାଷା ବି ଆମ ସରକାର କିଛି ନିୟମ ବି କାଢ଼ିଛନ୍ତି ଓଡ଼ିଆ ଭାଷାକୁ ଆଗେଇ ନେବାକୁ ସେଥିମଧ୍ୟରେ ବି ଓଡ଼ିଆ ଭାଷା ବି ଆମ ସରକାର ସବୁ ପ୍ରକାର ସୁବିଧା ଓଡ଼ିଆ ଭାଷା ପାଇଁ କାଢ଼ା ହେଇଛି ସେ ଓଡ଼ିଆ ଭାଷା ଦ୍ୱାରା ଆମେ ସରକାର କିଛି ନିୟମ ସବୁ କାଢ଼ିଛନ୍ତି